ମୁଇଁ ଯେତେବେଲେ ଫାଷ୍ଟ୍ ଫାଷ୍ଟ୍ ରାନ୍ଧ୍ବାଟା ଷ୍ଟାର୍ଟ୍ କଲି ମୋତେ ଡର୍ ଲାଗୁଥିଲା ମୁଇଁ ତ ଗ୍ୟାସ୍ ବି ଅନ୍ ନେଇକର୍ ଜାନଥି କେନ୍ତା କିନା କର୍ ସନଜି ତା'ପରେ ଧୀରେଧୀରେ ମୁଇଁ ଗ୍ୟାସ୍ ଅନ୍ କର୍ବାଟା ଶିଖ୍ନି ତା'ପରେ ମୁଇଁ ରାନ୍ଧ୍ବା ଲାଗି ଟ୍ରାଏ କଲି ଆଉ ଗ୍ୟାସ୍ ଅନ୍ କଲି ଆଉ କଢ଼େଇ ବସାଲି ଆଉ ଯେତେବେଲେ କଢ଼େଇ ଗରମ ହେଲା ସେତେବେଲେ ମୁଇଁ ତେଲ୍ ଦେନି ସେନେ ଆଉ ତେଲ ଦେଇ ସାରଲା ପର୍ ସେନେ ପିଆଜ୍ ଦେବା କାଜି ଡାଲ୍ନି ତେଲ୍ ଗରମ ହେଲାପରେ ମୁଁ ପିଆଜ ପକାଲେ ତେଲ୍ରୁ ଛିଟା ଉଠ୍ସିନି ସେଟା ଉଡ଼୍ଲା ତ ମୁଇଁ ଆଉ ନି ରାନ୍ଧେନା ବୋଲ୍ନି ଡରର୍ ମାନେ ଫିର୍ବି ମୁଇଁ ଟ୍ରାଏ କର୍ମି ରାନ୍ଧ୍ବାଟା ଆଉ ମୁଁ ଭଲ୍ ଭାବ୍ରେ ରାନ୍ଧ୍ଲି ବି ଭଲ୍ ବି ଲାଗ୍ଲା ସବ୍କେ ଖାଇଲାକେ ଆଉ ମୁଁ ମୋର ଜୀବନ୍ରେ ଫାଷ୍ଟ୍ ମୁଇଁ ମ୍ୟାଗି ଏଖା ବନେଇସେଁ ଆଉ ତା'ପରେ ଆଲୁ ଭଜା ହଉକି ରୁଟି ହଉକି ଭାତ୍ ହଉ ଜାଣା ବି ହଉ ରାନ୍ଧିଛେ ମୁଇଁ ଆର୍ ମୋର ଖାନା ସବ୍କେ ଭଲ୍ ବି ଲାଗ୍ଲା ଭଲ୍ ଲାଗ୍ଲା ମୋତେ ସେଟା ଜାନିକିନା କି ମୁଇଁ ବନେଇଲା ଖାଦ୍ୟ ସବ୍କେ ଭଲ୍ ଲାଗ୍ଲା ବୋଲି କିନା ମୋର୍ ଲାଇଫ୍ରେ ଗୋଟେ ଖୁସିର କଥା ଆଉ